ହଁ ମୁଁ ଇତିହାସରେ ଏପରି କିଛି ପ୍ରଥା ଓ ରୀତିନୀତି ବିଷୟରେ କହିବାକୁ ଯାଉଛି ଯାହାକି ପୂର୍ବ କାଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରେଇବାକୁ ପଡ଼ିଥିଲା ଏବଂ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ କ୍ଷତି ପହଞ୍ଚାଇଥିବାର ମଧ୍ୟ ଦେଖାଦେଇଥିଲା କାରଣ ଯେମିତିକି ଉଦାହରଣ ଭାବରେ ଆମେ ନେଇପାରିବା ଯେ ସେତେବେଳେ ସତୀ ପ୍ରଥା ଗୋଟିଏ ରହିଥିଲା ଯାହାଦ୍ୱାରା କି ଯେଉଁମାନେ ଯେଉଁମାନଙ୍କର ସ୍ଵାମୀ ମରିଯାଉଥିଲେ ସେତେବେଳେ ତାଙ୍କର ସ୍ତ୍ରୀମାନଙ୍କୁ ବିଧବା ଅବସ୍ଥାରେ ସେମାନଙ୍କୁ ଅଗ୍ନିରେ ଦାହ ହେବାକୁ ପଡ଼ୁଥିଲା ଯାହାଦ୍ୱାରା ତାଙ୍କର ଥିବା ପୁତ୍ର ପୁତ୍ରୀମାନେ ପରବର୍ତ୍ତୀ ସମୟରେ ଚଳିବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେଥିଲାଗି ଆମର ସମାଜସେବୀମାନେ ଏହାକୁ ଉଚ୍ଛେଦ କରିବାପାଇଁ ବହୁତ ଚେଷ୍ଟା ମଧ୍ୟ କରିଛନ୍ତି ଏବଂ ଏହା ଆଜି ମଧ୍ୟ ସେ'ଟା ଉଚ୍ଛେଦ ହୋଇକି ରହିଛି କାରଣ ଏହା ରହିବାଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକ କୁସଂସ୍କାର କୁସଂସ୍କାର ଆଣିବାଦ୍ୱାରା ଘୃଣାଭାବ ପ୍ରକାଶ କରୁଥିଲା ଯେମିତିକି ଆମେ ଛୋଟ ଜାତି କହିପାରୁ ଛୋଟ ଜାତିମାନଙ୍କୁ ଆମେ ଛୁଇଁବା ସେମାନଙ୍କ ସହିତ ପାଖାପାଖି ବସିବା ଆମେ ଘୃଣା ମଧ୍ୟ କରୁଥିଲୁ କିନ୍ତୁ ଏସବୁ ସମାଜସେବୀମାନଙ୍କ ଦ୍ୱାରା ଦୂର କରାଯାଇ ଲୋକମାନଙ୍କୁ ସଚେତନତା କରାଯାଉଛି କି ସେମିତିକି ଭେଦଭାବ ନକରି ମିଳିମିଶି ଆମ ଭାରତବର୍ଷକୁ ଏକ ସୁଦୃଢ଼ ଭାରତ କରିପାରିବା